ହ୍ୟାଲୋ ମୁଁ ଯେଉଁ ଖାଦ୍ୟଟା ଅର୍ଡ଼ର କରିଥିଲି ତା' ଭୁଲ ଠିକଣାରେ ଅର୍ଡ଼ର ହୋଇଯାଇଛି ମୁଁ ଏବେ ଏକ ନୂଆ ଠିକଣା ଦେବି ସେଇଠାରେ ଆପଣଙ୍କ ଖାଦ୍ୟ ପହଞ୍ଚାଇବାକୁ ପଡ଼ିବ ଠିକଣା ହେଉଛି ନିମାପଡ଼ା ନିମାପଡ଼ାର ଦୀପ୍ତିରେଣ୍ଟା ଗ୍ରାମର ଘର ସଂଖ୍ୟା ଛତିଶ ସେଇଠାରେ ଖାଦ୍ୟ ଆପଣ ପହଞ୍ଚାଇବେ ଟିକିଏ ଜଲ୍ଦି ପହଞ୍ଚାଇବାକୁ ଚେଷ୍ଟା କରିବେ କାରଣ ମୁଁ ଏବଂ ମୋ ସାଙ୍ଗସାଥିମାନେ ଏକ ବାହାଘର ବାହାଘର ବାହାଘରିଆରେ ବାହାରିଛୁ ଏକ ସାଙ୍ଗର ବାହାଘରରେ ବାହାରିଛୁ ତେଣୁକରି ଆପଣ ଟିକିଏ ଜଲ୍ଦି ଖାଦ୍ୟ ପହଞ୍ଚାଇଲେ ଆମେ ସାଙ୍ଗମାନେ ସମସ୍ତେ ଏଠାରେ ଖାଦ୍ୟ ଖାଇ ବାହାଘର ଆଟେଣ୍ଡ କରିବାକୁ ଯିବୁ ଦୟାକରି ଟିକିଏ ଜଲ୍ଦି ପହଞ୍ଚାଇବେ ଆମେମାନେ ପାଖାପାଖି ଦଶ ପନ୍ଦର ଜଣ ଅପେକ୍ଷାରେ ଅଛୁ ଭୁଲରେ ଭୁଲରେ ଅଲଗା ଜାଗାରେ ମାନେ ଭୁଲ ଠିକଣାରେ ଆମେ ଖାଦ୍ୟ ଖାଦ୍ୟଟା ଅର୍ଡ଼ର ହେଇଯାଇଥିଲା ସେଥିପାଇଁ କ୍ଷମା କରିବେ କିନ୍ତୁ ଏବେ ଯେଉଁ ନୂଆ ଆ ଠିକଣାଟା ଦେଲୁ ସେଇଠାରେ ଟିକିଏ ଖାଦ୍ୟ ଆଣି ପହଞ୍ଚାନ୍ତୁ ଆପଣ ଖାଦ୍ୟକୁ ଶୀଘ୍ର ପହଞ୍ଚାଇଲେ ଆମେ ବହୁତ ଖୁସି ହେବୁ ଦୟାକରି ଟିକିଏ ଜଲ୍ଦି ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରିବେ